ଆମ ଅଞ୍ଚଳରେ ଚାରି ପାଞ୍ଚ ପ୍ରକାରର ଭିନ୍ନ ଭିନ୍ନ ସାଂସ୍କୃତିକ ଗୋଷ୍ଠୀ ରହୁଛନ୍ତି ବିଭିନ୍ନ ଅଞ୍ଚଳରେ ଭିନ୍ନ ଭିନ୍ନ ପ୍ରକାରର ସାଂସ୍କୃତିକ ଗୋଷ୍ଠୀ ରହିବା ଏହା ତ ସାଧାରଣ କଥା ସଂସ୍କୃତି ବାହାରେ ଥିବା ଲୋକଙ୍କ ସହିତ ବହୁତ ଥର କଥାବାର୍ତ୍ତା କରିଛୁ ଆଉ ବିଭିନ୍ନ ପ୍ରକାର ସାଂସ୍କୃତିକ ଲୋକମାନଙ୍କ ସହିତ କଥା ହେଲେ ଭିନ୍ନ ଭିନ୍ନ ପ୍ରକାରର ସଂସ୍କୃତି ବିଷୟରେ ଜାଣିବାକୁ ମିଳେ ଆମ ନିଜ ଅଞ୍ଚଳରେ ସାଂସ୍କୃତିକ ଗୋଷ୍ଠୀ ରହୁଛନ୍ତି ଯେହେତୁ ସେହିଟା ଆମେ ସାଧାରଣତଃ ସମସ୍ତେ ଜାଣିପାରୁ କିନ୍ତୁ ଯେତେବେଳେ ଆମେ ସଂସ୍କୃତି ବାହାରେ ଲୋକଙ୍କ ସହିତ କଥାବାର୍ତ୍ତା କରୁ ସେତେବେଳେ ଆମେ ବିଭିନ୍ନ ପ୍ରକାର ସଂସ୍କୃତିର ଲୋକମାନଙ୍କ ସହିତ କଥା ହୋଇଥାଉ ସେହିଟା ବେଶି ଭଲ ଲାଗେ ଆଉ ସଂସ୍କୃତି ବାହାରେ ଯଦି ଆମେ କଥାବାର୍ତ୍ତା କରୁ ତ ଆମେ ବିଭିନ୍ନ ପ୍ରକାରର ସଂସ୍କୃତିର ସାଂସ୍କୃତିକ ଗୋଷ୍ଠୀ ବିଷୟରେ ଜାଣିପାରୁ ଆଉ ସେହି ଲୋକମାନଙ୍କ କଥାବାର୍ତ୍ତା ମଧ୍ୟ ବୁଝିପାରୁ